ମୁଁ ଏବେ କିଛି ଦିନ ହେଲା ମୁଁ ଗୋଟେ ରେଫ୍ରିଜରେଟର୍ ମୁଁ କିଣିଥିଲି ଯେମିତି ମୋର ଯେଉଁ ପନିପରିବା ହଉ ଫଳମୂଳ ହଉ ପଚି ସଢ଼ି ନେବା ପାଇଁ ମୁଁ ଗୋଟେ କିଣିଥିଲି କିନ୍ତୁ ମୋର ସେଠି ୱାରେଣ୍ଟି ତିଆରି ହେଇଥିଲା ଗୋଟେ ବର୍ଷ ପାଇଁ କିନ୍ତୁ ଯେତେବେଳେ ମୁଁ ଆଣିଲି ମୋର ପାଞ୍ଚ ଦିନରେ ମୋର କମ୍ପ୍ରେସର୍ ଖରାପ ହେଇଗଲା ଯାହାଫଳରେ ଆଉ ଫ୍ରିଜ୍ଟା ଶୀତଳ ହେଲାନି ଯାହାଫଳରେ ମୁଁ ଯେତିକି ଜିନିଷ ଗୁଡ଼ାକ ମୋ ପରିବା ଫଳମୂଳ ଗୁଡ଼ାକ ସବୁ ପଚି ସଢ଼ି ନଷ୍ଟ ହେଇଗଲା ଆଉ ମୁଁ ସେ ଫ୍ରିଜ୍ଟା ବହୁତ ଦାମ୍ରେ ମଧ୍ୟ ମୁଁ ଆଣିଥିଲି ଯାହାଫଳରେ ମୁଁ ସେ ଟଙ୍କା ବି ମୋର ବେକାର ହେଇଗଲା ଆଉ ମତେ ମନ ଦୁଃଖ ମଧ୍ୟ ବହୁତ ଲାଗୁଛି କାହିଁକିନା ମୋ ଖର୍ଚ୍ଚର ମୁଁ ପରିଣାମଟା ମୁଁ ପାଇପାରିଲି ନାହିଁ ତେଣୁକରି ମୋତେ ଦ୍ୱିତୀୟ ବାର ଆହୁରି ଖର୍ଚ୍ଚ କରିବାକୁ ପଡ଼ିଲା